ଆମ ଅଞ୍ଚଳରେ ବହୁତ ଇମ୍ପୋର୍ଟଟାଣ୍ଟ୍ ହେଉଛି ସ୍ଵାସ୍ଥ୍ୟ ସେବା ଏବଂ ଶିକ୍ଷା କାରଣ ଆମ ଗ୍ରାମାଞ୍ଚଳ ଲୋକ ଆମ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା କିଛି ଭଲ ନାହିଁ ପିଲା ମାନେ ଶିକ୍ଷିତ କେ ହେଇପାରୁନାହାନ୍ତି ଭଲ ଭଲ ଟିଚର୍ ନାହାନ୍ତି ସ୍କୁଲ କଲେଜ୍ ମଧ୍ୟ ପାଖରେ ନାହାନ୍ତି ବହୁତ ଅସୁବିଧା ସମ୍ମୁଖିନ ହେଉଛନ୍ତି ଲୋକମାନେ ମେଡ଼ିକାଲ୍ ସୁବିଧା ମଧ୍ୟ ଆମ ଅଞ୍ଚଳରେ କିଛି ନାହିଁ କିଛି ହେଉନି ଲୋକ ମାନେ ବହୁତ ପ୍ରୋବ୍ଲେମ ହୁଅନ୍ତି ମେଡ଼ିକାଲ୍ ସୁବିଧା ମଧ୍ୟ ହେଉନି ଏବଂ ଡିଷ୍ଟ୍ରିକ୍ଟ ଲେବଲ୍ରେ ବି କଲେଜ୍ ମେଡ଼ିକାଲ୍ କଲେଜ୍ ନ ହେବା ଦ୍ୱାରା ଲୋକ ମାନେ ବହୁତ ପ୍ରୋବ୍ଲେମ ହୁଅନ୍ତି ବାହାରକୁ ଟିକେ ପ୍ରୋବ୍ଲେମ ହେଇଗଲେ ଏମରଜେନ୍ସି ହେଲେ ବାହାରକୁ ପଠଉଛନ୍ତି ସବୁ କଲେଜ୍ ଏହି ମେଡ଼ିକାଲ୍ ସୁବିଧା ନ ଥିବାରୁ ଲୋକ ମାନେ ବହୁତ ସମସ୍ୟା ସମସ୍ୟାର ସମ୍ମୁଖିନ ହଉ ହେଉଛନ୍ତି ସହର ମାନ ମଧ୍ୟ ବହୁତ ଡେଭଲପ୍ ହେଲାଣି କିନ୍ତୁ ଡିଷ୍ଟ୍ରିକ୍ଟ ଲେବଲ୍ ଗ୍ରାମାଞ୍ଚଳରେ କିଛି ଶିକ୍ଷା ବି କିଛି ଡେଭଲପ୍ ହେଇନି କି ମେଡ଼ିକାଲ୍ ସୁବିଧା ବି ହେଉନି କି ପରିବହନ ମଧ୍ୟ କିଛି ହେଇପାରୁନି ଲୋକ ମାନଙ୍କ ଲୋକ ମାନଙ୍କ ଆଞ୍ଚଳିକରେ ଯିବା ଆସିବା ପାଇଁ ଗାଡ଼ି ସୁବିଧା ମଧ୍ୟ ଏବେ କରାହେଲା ଟିକେ ଲୋକ ମାନେ ଖୁସି ହେଉଛନ୍ତି ଲକ୍ଷ୍ମୀ ବସରେ ଲୋକମାନେ ଯିବା ଆସିବା କରନ୍ତି ଗ୍ରାମାଞ୍ଚଳରେ ଲୋକ ମାନେ